ଆମେ ଆମ ପିଲାମାନଙ୍କୁ ପ୍ରଥମେ ସ୍କୁଲରେ ଜନ୍ମ ଫିସ୍ ଦେଇଥାଉ ଓ ଏମାନଙ୍କ ଖାଇବା ଖର୍ଚ୍ଚ ଓ ରହିବା ପାଇଁ ଘର ଭଡ଼ା ପେନ୍ସିଲ୍ ପେନ୍ସିଲ୍ ଖାତା ବହି ପାଇଁ ବିଭିନ୍ନ ପ୍ରକାରର ଟିପ୍ସ ଦେଇଥାଉ ଏହାଦ୍ୱାରା ଆମ ପିଲାମାନେ ମଧ୍ୟ ଖୁସି ହୋଇଥାନ୍ତି ଆମେ ଅଧିକାଂଶ ଲୋକ ନିଜ ପିଲାମାନଙ୍କୁ କୌଣସି ପ୍ରକାର ସୁବିଧା ଦେଉନାହାନ୍ତି କାହିଁକି ନା କାହିଁକିନା ଆଧିକା ଅଧିକାଂଶ ଲୋକ କହୁଛନ୍ତି କି ପାଠ ପଢ଼ିକି କ'ଣ କରିବୁ କ'ଣ କରିବୁ କିନ୍ତୁ କିନ୍ତୁ ଆମେ ମାନେ ଘରେ ଚେଷ୍ଟା ଆମ ଆମେ ମାନେ ଆମ ଭଳି ଲୋକମାନେ ଘରେ ବହୁତ କଷ୍ଟ କରି ନିଜ ନିଜ ପିଲାମାନଙ୍କୁ ଶିକ୍ଷା ପାଇଁ ଅଧିକାଂଶ ସମୟ ପଇସା ବ୍ୟବହାର କରିଥାଉ ଓ ଆମେ ଆମେ ଆମେ ଉଚ୍ଚ ଉଚ୍ଚ ଶିକ୍ଷା ନିମନ୍ତେ ଆମେ ବିଭିନ୍ନ ପ୍ରକାର କଷ୍ଟ କରି ମଧ୍ୟ ଆମ ନିଜ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ସାହାଯ୍ୟ କରିଥାଉ ଏହାଦ୍ୱାରା ଆମ ଏହାଦ୍ୱାରା ପିଲାମାନଙ୍କ ଶିକ୍ଷା ପାଇଁ ଅଧିକ ଅଧିକ ଇଣ୍ଟରେଷ୍ଟ ବା ଖୁସି ଖୁସି ହୋଇଥାନ୍ତି ଏହାଦ୍ୱାରା ପିଲାମାନେ ଘର ଭଡ଼ା ଖାଇବା ପାଇଁ ବିଭିନ୍ନ ଖାଇବା ପାଇଁ ପଇସା ମଧ୍ୟ ଦେଇଥାଉ ଏହାଦ୍ୱାରା ପିଲାମାନେ ବହୁତ ଭଲ ଭାବେ ପାଠ ପଢ଼ିଥାନ୍ତି ଓ ପାଇଁ କପଡ଼ା ମଧ୍ୟ ଦେଇଥାଉ ଏହାଦ୍ୱାରା ଏହାଦ୍ୱାରା ପିଲାମାନେ ଶିକ୍ଷା ମଧ୍ୟ କରିଥାନ୍ତି ଓ ପିଲାମାନଙ୍କ ଆଉ ଭଲ ପଢ଼ାଇବା ପାଇଁ ବିଭିନ୍ନ ପ୍ରକାର ଟ୍ୟୁସନ୍ ମଧ୍ୟ ପଠାଇ ଯାଇଥାଏ ଟ୍ୟୁସନ୍ ମଧ୍ୟ ଟ୍ୟୁସନ୍ ଫିସ୍ ଦେଇଥାଉ ଓ ଖାତା ବହି ବହି କମ ନିମନ୍ତେ ମଧ୍ୟ ପଇସା ଖର୍ଚ୍ଚ କରିଥାଏ ଏହା ଏହା ଉଚ୍ଚ ଶିକ୍ଷା ପାଇଁ ନିମନ୍ତେ ବହୁତ ପିଲା ଗୁଡ଼ିକରେ ହଷ୍ଟେଲ୍ ମଧ୍ୟ ହଷ୍ଟେଲ୍ ମାନଙ୍କ ମଧ୍ୟରେ ବି ରହି ବିଭିନ୍ନ ପ୍ରକାରର ପାଠ ପଢ଼ିଥାନ୍ତି